ମୁଁ ସବୁବେଳେ ଯୁବ ପିଢ଼ିମାନଙ୍କୁ ଖବର ଅନୁସରଣ କରିବାକୁ ଉତ୍ସାହିତ କରେ କାରଣ ଆମେ ନିଜେ ଜାଣି ପାରିବା ଯେ କେଉଁ ଦେଶରେ କ'ଣ ହୋଇଛି କିଏ ଆଗେଇଛି କିଏ ପଛେଇଛି ରାଜନୈତିକ କ୍ଷେତ୍ରରେ ବି ସେମିତି କେଉଁ ରାଜ୍ୟ ଆଗେଇଛି କେଉଁ ରାଜ୍ୟ ପଛେଇଛି ତା'ପରେ ଖେଳ ସମ୍ବନ୍ଧୀୟ କିଏ ଜିତିଲା କିଏ ହାରିଲା ବିଭିନ୍ନ ପ୍ରକାରର ଟିଭି ବା ରେଡ଼ିଓ ଖବର କାଗଜ ଏଇ ସବୁ ରେଗୁଲାର ପଢ଼ିଲେ